ହ୍ୟାଲୋ ଆଜ୍ଞା ନମସ୍କାର ଆପଣ ଫୁଲବାଣୀ ସୁଇଟ୍ ହୋଟେଲ୍ରୁ କହୁଛନ୍ତି ଆଉ ମୋ ଝିଅର କାଲି ବାର୍ଥ୍ଡେ ଅଛି ମୋ ଗାଁ ହେଉଛି ସିଦିଙ୍ଗ ମୋ ନାଁ ହେଉଛି ପ୍ରମୋଦିନୀ କହଁର ଆଉ କାଲି ମୋ'ର ଝିଅର ବାର୍ଥ୍ଡେ ପାଇଁ କିଛି ଖାଦ୍ୟପଦାର୍ଥ ଦରକାର ଆଉ କେକ୍ ଦରକାର ଆଉ କିଛି ମିଠା ଦରକାର ତେଣୁ ଆପଣ ଆମ ଘରକୁ କାଲି କେକ୍ ମିଠା ଆଉ ଖାଦ୍ୟ ପହଞ୍ଚାଇବେ ଆଉ ମୋ ଝିଅର ବିଶେଷ କରି ଚକୋଲେଟ୍ ଫ୍ଲେଭର୍ ପସନ୍ଦ ତେଣୁ ଦୁଇ କିଲୋ ପରିକା କେକ୍ଟା ପଠାଇବେ ଆଉ କାଲି ପଠେଇଲା ପରେ ମୋର ଆମ ଘରକୁ କାଲି ପଠେଇଲା ପରେ ମୋ ମୋ ଘରେ ବିଲ୍ଟା ପେମେଣ୍ଟ କରିବି ଆପଣଙ୍କୁ ଆଉ କିଛି ଅଫର୍ ଯଦି ଅଛି ତାହେଲେ ମୁଁ ଆଉ ଟିକିଏ ଅଧିକା ପରିମାଣରେ ନେବାପାଇଁ ଚାହୁଁଅଛି ଯଦି ଅଫର୍ ଅଛି ତାହେଲେ ମୁଁ ଆଉ ଅଧିକ ନେଇଯିବି କାଲି ଆପଣ ଯେମିତି ହେଲେ ବି ଆମ ଘରକୁ ପହଞ୍ଚାଇବେ